ବଜାରରେ ପ୍ରସ୍ତୁତ ପୋଷାକ ଏବଂ ହାତ ତିଆରି ପୋଷାକ ମଧ୍ୟରେ ବହୁତ ଫରକ ରହୁଛି କାରଣ ଯେଉଁଗୁଡ଼ିକ ବଜାରରେ ପ୍ରସ୍ତୁତ ହେଉଛି ସେହି ପୋଷାକ ଗୁଡ଼ିକ ଶୀଘ୍ର ନଷ୍ଟ ହୋଇ ଯାଉଛି କିମ୍ବା ତା'ର ରଙ୍ଗ ଛାଡ଼ି ଯାଉଛି ଏବଂ ଶୀଘ୍ର ସେଇ କପଡ଼ାଟି ନଷ୍ଟ ହୋଇ ଯାଉଛି କିନ୍ତୁ ଯେଉଁ ଗୁଡ଼ିକ ହାତରେ ସିଲେଇ ହେଉଛି ହାତ ତିଆରି ପୋଷାକ ସେହି ପୋଷାକଗୁଡ଼ିକ ବହୁତ ଦିନ ପର୍ଯ୍ୟନ୍ତ ଯାଉଛି ଏବଂ ସେ ଗୁଡ଼ିକ ପିନ୍ଧିବା ପାଇଁ ମଧ୍ୟ ଭଲ ଲାଗୁଛି ସେଥିପାଇଁ ଲୋକମାନେ ରେଡ଼ିମେଡ଼ ପୋଷାକ ଥାଇ ମଧ୍ୟ ଯେଉଁ କପଡ଼ା ଗୁଡ଼ିକ ବୁଣା ହେଉଛି ସିଲା ହେଉଛି ସେହି କପଡ଼ା ଗୁଡ଼ିକ ପିନ୍ଧିବାକୁ ପସନ୍ଦ କରୁଛନ୍ତି